ଆଉ କଣ ଭଲ

ମର୍ଣ୍ଣିଂ ୱାକ୍କୁ ଯାଇଛ କି ଆଉ ତମର ସୁଭଦ୍ରା ଯୋଜନା ପଇସା ଆସିଲା କି ଆଉ କାଇଁବା ଆମର ଆସିଲାନି କିଛି ନାହିଁ କଣ ଏଇ ବିଜେପି ବାଲା କ'ଣ କରିବେ କେଜାଣି ଏଇ ତ କିଛି ନାହିଁ ଆଉ ହଇରାଣ କଲା ବିଜେପି ପାର୍ଟି ଏବେ ଆଉ ଗୋଟେ ଟଙ୍କା ଘର ଜିନିଷ ଏବେ ଆଇଆକୁ ନାହିଁ କିଛି ନାହିଁ ଆଉ ସେଇଠି ତ ଚାଉଳ ଫାଉଳ ସବୁ କିଛି ହଉଥିଲା ଏବେ ତ କିଛି ନାଇଁ ଏବେ ରାସନ କାର୍ଡ଼ଟାରେ ହେଲେ ପଇସା ହଜାରେ ହଜାରେ ପଠଉଥିଲା କିଛି ମିଳିବାକୁ ନାହିଁ ଆଉ ଲୋକମାନଙ୍କର କେତେ ଆସିଲାଣି ସୁଭଦ୍ରା ଯୋଜନା ପଇସା ଆମର ଟଙ୍କାଟେ ବି ଆସିନି କଣ କରିବା ନାଁ ବା ଆସିନି ସୁଭଦ୍ରା ପଇସା କୁଆଡ଼େ ଆସିବ ମୋଦୀ ତ ଅଧା ଦେଇକି ଅଧା ଖାଇକି ରଖିଛି ଆଉ ଦବ ଆଉ କ'ଣ

ଯାହା ନବୀନ ଦେଉଥିଲା କଣ ସେ ମୋଦୀ ଦବ କି କାଇଁତି ଦେଖେଇକିରି ଏବେ ଇଏ କରିଦେଲା ଆଉ କେତେ ରେଟ୍ ବଢ଼େଇକିରି ପଇସା ନଉଛି ଠିକଣା ନାହିଁ